ହଁ ମ୍ୟାଡମ୍ ଆପଣଙ୍କ ଫଟୋ ଷ୍ଟୁଡ଼ଓରେ ଯୋଉ ଆମର ଯୋଉ ଫଟୋ ଆମେ ସବୁ ଉଠଉଛନ୍ତି ଆପଣଙ୍କୁ କେମିତି କ'ଣ ରେଟ୍ ରହିଛି ଏସବୁ ଯୋଉ ଆମେ ହଁ ହଁ ଏଇଟା ଯୋଉ ଆମର ଯୋଉ

ନାଇଁ ଆମେ ଯଦି ଆପଣଙ୍କୁ ମଡେଲିଙ୍ଗ୍ ଫଟୋ ଯୋଉ ବାହାର ଅଧିକ ଆପଣଙ୍କୁ ନେଇ ଦେବେ ଆପଣ ଆମକୁ କିଛି କନସେସନ୍ କରିବେ

ହଁ ହଁ ଆମେ ଏମିତି କଷ୍ଟମର ଯୋଉଟା ଆଣିବୁ ଆପଣ ଆପଣଙ୍କ ଇଏ ଅପେକ୍ଷା ଆମକୁ କମ୍ ଦେବେ ନାଇଁ

ହଁ ଆଉ ଏଇଟା ଆପଣଙ୍କୁ ଏଠି ଏନେ ଯୋଉ ଫଟୋର ଯୋଉ ଆମେ ଫଟୋ ଉଠେଇକି ଯୋଉ ବାଇଡିଂ କରୁଛୁ ସେଇଟା ବି କେତେ ରେଟ୍ ଅଛି ମ୍ୟାଡମ୍ ଯୋଉ ଆମର ହେଲା ହୁଁ ହୁଁ ହୁଁ ହୁଁ ତା'ହେଲେ ଏଇ ଯୋଉ ଆମେ

ହଁ ହଁ ଆପଣ ନିଜେ ଫଟୋ ବି ଉଠଉଛନ୍ତି ନାଇ ସେଠି

ହୁଁ ହୁଁ ହୁଁ

ହଁ ହୁଁ ହୁଁ ହୁଁ ହୁଁ ଠିକ୍ ଅଛି